ପଚିଶ୍ ତାରିଖ୍ ଯିବାର୍ ଅଛେ ବର୍ଗଡ଼୍ ଟିକେ ଭାଇ ବର୍ଥ୍ଡେ' ଅଛେ ସାର୍ଟ୍ ପ୍ୟାଣ୍ଟ୍ ଟିକେ ଘିନ୍ବାର୍ ଅଛେ ମନ୍ଦିର୍ ମୁନ୍ଦ୍ରା ବି ବୁଲ୍ବାର୍ ଅଛେ ଆଉ ଟିକେ ଯିମା କେଁ କେତେ ଟଙ୍କା ନେବ କି ପାଁଶ ଟଙ୍କା କେଁ ନାଇଁ ଦୁଇ ତିନ୍ ଶହ କମ୍ ଦୁଇ ତିନ୍ ଶହ ନିଅ କମ୍ କର ବୋଲି କମ୍ କର ଆଉ ସବୁ ମନ୍ଦିର୍ ଫନ୍ଦିର୍ ବି ଟିକେ ବୁଲ୍ବାର୍ ଅଛେ ସବୁ ଜାଗାଟିକେ ବି ଦେଖ୍ବାର୍ ଅଛେ ଆଉ ସାଙ୍ଗେ ତମେ ବି ଯିବ ବୁଲ୍ବ ବିଲ ଆଉ ମନ୍ଦିର୍ ବି ସବୁ ସେଟା ଯିବ ନରସିଂହନାଥ୍ ବି ଟିକେ ଯିମା ବୁଲି ବୁଲା କରି ଆମ କମ୍ କର ଟିକେ ଆଉ ସବୁ ଜାଗା ଟିକେ ବୁଲ୍ବାର୍ ଅଛେ ଆରୁ ମନ୍ଦିର୍ ବି ଯିବାର୍ ଅଛେ ଆଉ ସେ ଭାଇ ବର୍ଥଡ଼େ ଅଛେ ଯେନ୍ ତାହାକେ ବି ନେବାର୍ ଅଛେ ଗିଫ୍ଟ ଫିଫ୍ଟ ବି ଦେବାର୍ ଅଛେ ସବୁ ଜାଗା ଟିକେ ବୁଲ୍ବାର୍ ଅଛେ ବରଗଡ଼ ଭଲ ଭଲ୍ ଜାଗା ଆଉ ସବୁନିକେ ଟିକେ ଟିକେ ଯିବାର୍ ଅଛେ ଆରୁ ଫେର୍ ବି ଟିକେ କମ୍ କର ପଏସା ଦୁଇଶ ଟଙ୍କା ନିଅ ଆଉ ତେଲ୍ ତ ପଚାଶ୍ ଟଙ୍କା ପଡ଼୍ବାର୍ କଥା ଆଉ ଫେର୍ ବି ତ କେତେ ରେଟ୍ ନଉଚ ଫେର୍ ବି ଟିକେ କମ୍ କର ଆଉ ମନ୍ଦିର୍ ଟିକେ ଯିମା ଆଉ ପଚିଶ୍ ତାରିଖ୍ ଟିକେ ବାହାରିବ ବଲିକରି ହେଟା କହୁଥିଲି ତମ୍କୁ ଆଉ କିଛି ନାଇଁ